ଚିକିତ୍ସାକର୍ଷଣ ପଶୁ ଡ଼କ୍ଟର୍ ଆସିକରି ଆମର ପଶୁମାନଙ୍କୁ ଇଏସନ୍ତି କରି ତାକୁ ଭଲକି ଟ୍ରିଟମେଣ୍ଟ କରାଯାଏସି ଆରୁ ତାକୁ ଭଲ କରି ଖାଇବାର୍ ପିଇବାର୍କେ ସଫା ସୁତୁରା ଜାଗାରେ ରଖ୍ସୁଁ ଜରି ଜରି ଜୁରା ରଖୁନି ବର୍ଛା ସବୁ ପୁରା ନିରଳା ଜାଗାରେ ଭଲ ଜାଗାରେ ରଖିପାର୍ସୁ ପଙ୍ଖାନ ରଖିପାର୍ସୁ ରଖ୍ସୁଁ ଆମେ ଆଉ ତାକେ ଖାଇବାର୍ ପିଇବାର୍କେ ସବୁ ସୁବିଧା କରିପାର୍ସୁ ପାଣି ଦେଇପାର୍ସୁ ଖାଦ୍ୟ ଦେଇ ଗୋଦାନା ଦେଇପାର୍ସୁ ପୁଣା ଦେଇପାର୍ସୁଁ ଘାସ ଦେଇପାର୍ସୁଁ ପୁଆଲ ଦେଇପାର୍ସୁ ସବୁ ଖାଇଆବାର୍କେ ଯାହା କିଛି ଦେସୁଁ ପଶୁମାନଙ୍କୁ ଆଉ ସଫା ସୁତୁରା ବି କର୍ସୁଁ ଗୁହାଲ୍ ବି ସଫା ସୁତୁରାରେ ରଖିପାର୍ସୁଁ ସଫା ବି କର୍ସୁଁ ଆଉ ପଶୁକେ ଯେକ ଜର୍ ହେଲେ କି ଥଣ୍ଡା ହେଲେ କି ଝାଡ଼ା ହେଲେ କି ଘା ଦାଦ ହେଲେ ଆମେ ହସ୍ପିଟାଲ୍ରୁ ପଶୁ ଡାକ୍ଟରଖାନାଙ୍କୁ ଡ଼ାକି ପାର୍ସୁ ଆମ ପଶୁ ଡ଼ାକ୍ଟର୍ମାନେ ଆସନ୍ ଆଉ ତାକୁ ଟ୍ରିଟମେଣ୍ଟ କରସନ୍ ନହେଲେ ନେଇକରି ଯାଇସୁଁ ପଶୁମାନଙ୍କୁ ଚିକିତ୍ସା କରିପାର୍ସୁ ପଶୁମାନଙ୍କର ଆଉ ଖାଇବାର୍ ପିଇବାର୍କେ ବହୁତ ଦେଇ ପାର୍ସୁ ଘାସ ପୁଆଲ ଦାନା ରାକୁଡ଼ା ଆଉ ଭଲ୍ କରି ତାଙ୍କର ଚିକିତ୍ସା କର୍ସୁ ଆମେ ପଶୁମାନଙ୍କର କି ବାଗଈର କି ହଳର ସବୁ ଆମେ ହଳ ରଖଲେ ଆମେ ଫାନ୍ଦ କରି ଚାଷ କରିପାର୍ସୁ ଆଉ ତାହାକୁ ଭଲ କରି ଖିଆ ପାର ପି ବାକେ କଦା ପୁଦା କରି ତାକେ ସଫା ସୁୁତୁରା ଜାଗାନ ରଖିପାର୍ସୁ ଆମେ ସବୁ କର୍ସୁଁ ଆମେ ତାକୁ ଖାଇବାର ପିଇବାର କେତେ ଟାଇମ୍ ବା ଟାଇମ୍ ଦେସୁଁ ଆଉ ସଫା କର୍ସୁଁ ଗୁହାରହାର ସଫା କର୍ସୁ ସଫା ସୁତୁରା ଜାଗାର ବି ରଖ୍ସୁଁ ଆମେ ପଙ୍ଖା ଚଲୁଛୁ ସ ସେ ଜାଗା ନ ସେନ୍ତା ଜାଗା ନୁ ରଖ୍ସୁଁ ଆମେ ଭଲକେରି କେନ୍ତା କରି ପଶୁ ପଶୁମାନେ ଭଲ ଜାଗାରେ ର ହେବେ ସେ ସୁବିଧା ଆମେ କରୁଛୁଁ ସବୁ ସୁବିଧା ଆମେ କର୍ସୁଁ ଆଉ ଭିଡ଼ିଓରେ ବି ଦେଖ୍ସୁଁ ଆମେ ପଶୁମାନଙ୍କର୍ଟା ପେପର୍ରେ ବି ଦେଖ୍ସୁଁ